ଯେହେତୁ ଓଡ଼ିଆ ଭାଷା ହେଉଛି ଆମ ରାଜ୍ୟର ଓଡ଼ିଶାର ମାତୃଭାଷା ଏଠାରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟ ପ୍ରଥମରୁ ଓଡ଼ିଆ ପାଠ ପଢ଼ି ଆସନ୍ତି ଓଡ଼ିଶାରେ ବସବାସ କରୁଥିବା ଲୋକମାନେ ଓଡ଼ିଆରେ କଥାବାର୍ତ୍ତା ହେବାକୁ ବହୁତ ଭଲ ପାଆନ୍ତି ଓଡ଼ିଶାରେ ସଂସ୍କୃତି ଏବଂ ପରମ୍ପରା ସହିତ ଓଡ଼ିଆ ଭାଷା ଜଡ଼ିତ ହୋଇଥାଏ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଅନ୍ୟ ଭାଷାରେ କଥା ହେଉଥିଲେ ମଧ୍ୟ ସେମାନେ ଆମ ରାଜ୍ୟ ଓଡ଼ିଶାର ଭାଷା ଏବଂ ସଂସ୍କୃତିକୁ ଅସମ୍ମାନ କରିପାରିବେ ନାହିଁ ସମସ୍ତେ କୁହନ୍ତି ଓଡ଼ିଆ ସବୁଠାରୁ ବଢ଼ିଆ ଓଡ଼ିଶାର ସଂସ୍କୃତି ଠାରୁ ଆରମ୍ଭ କରି ଓଡ଼ିଆ ମାନଙ୍କର ରହିବା ଖାଇବା ଓ କଥାବାର୍ତ୍ତା ସବୁ ଓଡ଼ିଶା ବାହାର ରାଜ୍ୟରେ ମଧ୍ୟ ଜଡ଼ିତ ରହିଥାଏ ସେହିପରି ଓଡ଼ିଆ ଭାଷା ଓଡ଼ିଶାର ସଂସ୍କୃତି ଦ୍ଵାରା ପ୍ରଭାଭିତ ହୋଇଛି